ଢେଙ୍କାନାଳ ଜିଲ୍ଲାରେ ମୁଖ୍ୟତଃ ଲକ୍ଷ୍ମୀପୂଜା ପ୍ରଥମ ମାନେ ବଡ଼ ପର୍ବ ଯାହାକି ସେଇଠି ଶହଶହ ଲୋକ ଭିଡ଼ ଲାଗନ୍ତି ଆଉ ତା'ପରେ ଆମର କପିଳାସ ଗୋଟେ ଜାଗର ଯାହାକି ସେଥିରେ ଶହଶହ ପର୍ବ ମାନେ ଲୋକ ଜମା ଭିଡ଼ ଲାଗି ରହେ ତା'ପରେ ଆମ ଢେଙ୍କାନାଳ ଜିଲ୍ଲାରେ ଯୋରନ୍ଦା ଯୋରନ୍ଦା ଗୋଟେ ପ୍ରସିଦ୍ଧ ଜାଗା ଯାହାକି ବାବାଙ୍କର ଜାଗର ଜଳେ ପ୍ରବଳ ଲୋକ ଭିଡ଼ରେ ମାନେ ବାଟଘାଟ ମିଳେନି ଦେଖିବା ପାଇଁ ଏମିତି ଲୋକ ଭିଡ଼ ଲାଗନ୍ତି ତା'ପରେ ଗାଁ ଗାଁରେ ଅଷ୍ଟପ୍ରହରୀ ରାମନବମୀ ଏସବୁ ଆମ ଢେଙ୍କାନାଳ ଜିଲ୍ଲାରେ ହୁଏ